ମୁଁ ବିଷ୍ଣୁ ଢେବାକୁ ଅର୍ଡ଼ର୍ କରିଥିଲି ଡେଲିଭରି ବଏ ମତେ ବହୁତ ଜୋରରେ ଭୋକ ଲାଗିଥିଲା ସେଦିନ କିନ୍ତୁ ମାନେ ସିଏ ଆସି ଆସିପାରିଲେନି ତା'ପରେ ଯେଉଁଟା ମାନେ ସେମାନେ ଆସିପାରିଲେନି ଯେଉଁ ଯେଉଁଟାକି ବହୁତ ପ୍ରୋବ୍ଲେମ୍ ହେଇଥିଲା ତା'ପରେ ଅବଶ୍ୟ ସେମାନେ ଡେଲିଭରି ବଏ୍ ଓକେ କରିଥିଲେ ସେ ଆସିକି ଆମକୁ ଖାଦ୍ୟ ଖାଦ୍ୟ ଏନି ଟାଇମ୍ରେ ଏଇନା ପହଞ୍ଚଉଛନ୍ତି